ହଁ ମୁଁ ପାହାଡ଼ ଚଢ଼ିଛି ପାହାଡ଼ ଚଢ଼ିବା ସମୟରେ ଆମେ ବୁଟ୍ ପିନ୍ଧି ପାହାଡ଼ ଚଢ଼ିଥାଉ ଏବଂ ପାହାଡ଼ ଚଢ଼ିବା ସମୟରେ ଆମେ ସତର୍କ ଅବଲମ୍ବନ କରିଥାଉ ପାହାଡ଼ ଚଢ଼ିବା ସମୟରେ ସତର୍କ ନରହିଲେ ଗୋଡ଼ ଖସି ଯିବାର ସମ୍ଭାବନା ଥାଏ ଆମେ ଆମ ସାଙ୍ଗସାଥୀ ମିଶି ପାହାଡ଼ ଚଢ଼ୁଥିଲୁ ସେଇଠି ଆମେ ମିଶିକି ଫଟୋ କ୍ଲିକ କଲୁ ସେଲଫି ନେଲୁ ସେହି ଫଟୋକୁ ଆମେ ଇନଷ୍ଟାଗ୍ରାମ ଫେସବୁକ ହ୍ୱାଟ୍ଆପ୍ରେ ପୋଷ୍ଟ କଲୁ ଯାହା ଦ୍ୱାରା ଆମକୁ ବହୁତ ଖୁସି ଲାଗିଥିଲା ପାହାଡ଼ ଚଢ଼ିବାକୁ ଆମକୁ ମଜା ଲାଗିଲା